ମୁଁ ଯେଉଁ ବି ଆମର ବହିପତ୍ର ଯେଉଁ ଥାଏ ମୁଁ ସେ ମୁଁ ରାମ ବୁକ୍ଷ୍ଟୋର ଦୋକାନ ବୋଲିକି ଗୋଟେ ଦୋକାନଟେ ଅଛି ସେଇ ଦୋକାନରୁ ମୁଁ ବହି ପତ୍ର ଖାତାପତ୍ର କି ଯେଉଁ ବି ଜ୍ୟାମିତି ବାକ୍ସ ହଉ କି ଯେକୌଣସି ବି ଦରକାରୀ ଜିନିଷ ମାନ ମୁଁ ସେ ସେଇ ଦୋକାନରୁ କି କିଣିଥାଏ ଓ ସେଇ ଯେଉଁ ଦୋକାନମାନେ ଯେଉଁ ବିକନ୍ତି ସେମାନେ ବହୁତ ଭଲ ବହୁତ ଭଲ୍ ରେଟ୍ ଲଗାନ୍ତି ଯେଉଁ ଗୋଟେ ବି ଜିନିଷ ଅଣନ୍ତି ଏନ୍ତା ଏମିତି ଦିଅନ୍ତି କି ସେମାନଙ୍କ ଚିରା ଭରା କିମ୍ବା ଭାଙ୍ଗି କେଇ ଯାନ୍ତା କିଛି ହୋଇନାନ୍ତି ସେମାନେ ସବୁ ଭଲ୍ ଜିନିଷ ଦିଅନ୍ତି କେହିବି କେନ୍ ବି ଜିନିଷ ହେନ୍ତା ଡ୍ୟାମେଜ୍ ନାଇଁ ହୋଇଥାଏ ଓ ସେକେଣ୍ଡ ହ୍ୟାଣ୍ଡ ବୁକ୍ ଷ୍ଟୋର ବି ଅଛି ସେ ସେଇ ସେଇ ବୁକ୍ ଷ୍ଟୋର ଵାଲା ବି ଭଲ ବିକେ ଓ ତାର ରେଟ୍ ଲାଗାଏ କମ ରେଟ୍ ଲଗାଏ ତାର ଦାମ କମ୍ କମ୍ କରିଥାଏ ଯେକୌଣସି ବି ଜିନିଷ କିମ୍ବା ଜ୍ୟାମିତି ବାକ୍ସ ସ୍କେଲ୍ ତା' ଏଇ ସବୁ ଜିନିଷ ସେ ବିକେ ଓ ଏଇ ସବୁ ଜିନିଷ ବିକିଲେ ସେ ତାର ଦାମ କମ କରିଥାଏ ଓ ଏ ଜିନିଷ ଫଟାଟୁଟା ଭଙ୍ଗା ଏଇଟା ନାଇଁ ହୋଇଥାଏ ବହୁତ ବହୁତ ଜିନିଷ ବିକେ ଖାତା ବହିପତ୍ର କଟର ଓ ବହୁତ ଏମ ବି ଡ଼ି ଟେଷ୍ଟପେପର ବିକିଥାଏ